ମୁଁ ଯେତେବେଳେ ମୋ ସାଙ୍ଗ ଘରୁ ଯାଇଥିଲି ପପୁ ନେଲି ମୋର ଗୋଟେ ସାଙ୍ଗ ତାଙ୍କ ଘରୁ ଯାଇଥିଲି କାରଣ ତାଙ୍କ ଘରକୁ ମୋ ଘର ବହୁତ ଦୂର ମିନିମମ୍ ଗୋଟେ ପାଞ୍ଚ ଛଅ କିଲୋମିଟର ଦୂର ତାଙ୍କ ଘରୁକୁ ଯେତେବେଳେ ମୁଁ ଗଲି ତାଙ୍କ ଘର ପାଖରେ ଗୋଟେ ଛୋଟ ବଗିଚା ଥିଲା ମୁଁ ଦେଖିଲି ସେ ବଗିଚାରେ ମୋର ପୁରା ଆଖି ଲାଗିଗଲା ସେଇ ଏତେ ସୁନ୍ଦର ପ୍ରକାର ଏତେ ସୁନ୍ଦର ପ୍ରକାରରେ ସେଇ ବଗିଚାଟା କରିଛି ବହୁତ ସୁନ୍ଦର ହେଇକିରି ବନେଇଛି ବହୁତ ମାନେ ସେ ବଗିଚା ବହୁତ ଏମିତି ସାଇଜ୍ରେ ବନେଇଛି ସେ ବଗିଚାକୁ ମୋର ଆଖି ସେଇଠାରେ ପୁରା ଲାଗିଗଲା ସେ ବଗିଚାରେ ସେ ବହୁତ ଫଳ ଫୁଲ ଗଛ ପତ୍ର ବହୁତ କିଛି ଲଗେଇଛି କଦଳୀ ଗଛ ନଡ଼ିଆ ଗଛ ଅଙ୍ଗୁରଗଛ ଜାମୁ ଗଛ ଏପଲ୍ ଗଛ କମଳା ଗଛ ବହୁତ ଲଗେଇଛି ସେଇ ସେଇ ଲଗେଇବାରୁ ଫୁଲ ଗଛ ବି ଲଗେଇଛି ସେଇ ଫୁଲ ଗଛ ଲଗେଇକି ତାଙ୍କ ସେ ଫୁଲ ଗଛ ବଗିଚା ଦ୍ୱାରା ତାଙ୍କ ଘର ବହୁତ ବାସ୍ନାରେ ମହକୁଛି ସେଇ ବହୁତ ବଢ଼ିଆ ଲାଗୁଛି ସେ ବଗିଚାରେ ଯାହା ଯାହା ସବୁଜ ଲଗେଇଛି ସେଇ ବହୁତ ଭଲ ଲାଗିଲା ସେ ଯେତେ ପ୍ରକାର ଡିଜାଇନ୍ କରିଛି ସେ ବଗିଚାରେ ସେ ବଗିଚାରେ ବହୁତ ସେଇ ବହୁତ ମେହନତ କରିଛି କରିବା ଦ୍ୱାରା ସେଇ ସେ ବଗିଚାରୁ ବହୁତ ଫଳ ଆଦାୟ ହୋଇଥାଏ ସେଇ ଫଳ ଆଦାୟ କରିବା ଦ୍ୱାରା ତା ନିଜର ଦେହ ଫୁର୍ତ୍ତି ହୋଇକିଥାଏ ସେଥିମଧ୍ୟରୁ ଦେହ ସବୁବେଳେ ତାର ଫୁର୍ତ୍ତି ହେଇକି ଥାଏ ସେଥିପାଇଁ ସେଇ ଯେତେବେଳେ ବଗିଚା ତିଆରି କରିଥିଲା ମୁଁ ଜାଣିନଥିଲି ତା ଘରୁ ଯିବା ଯୋଗୁଁ ମୁଁ ଦେଖିଲି ତା ବଗିଚା ମାନେ ବହୁତ ସୁନ୍ଦର ଛୋଟ ବଗିଚାରେରେ କରିଛି ସିନା ବହୁତ ବଢ଼ିଆ କରିଛି ସେ ବହୁତ ମେହନତ କରିକିରି ସେଇ ଛୋଟ ବଗିଚାରେ କରିଛି ସେଥିପାଇଁ ସେଇ ତା ବଗିଚାରେ କରିଥିବାରୁ ସେ ତା ବଗିଚା ମୁଁ ଦେଖି ଦେଖିକି ମୁଁ ଆମ ଘରକୁ ଆସିଲି ଆସି ସାରିଲା ପରେ ମତେ ବି ବହୁତ ଇଚ୍ଛା ଲାଗିଲା ମୁଁ ଗୋଟେ ବଗିଚାଟେ କରିବି ବୋଲି ମୁଁ ଆମ ଘର ବାରିକାନି ଗୋଟେ ଛୋଟ ଜାଗାଟାରେ ଛୋଟ ବିଲରେ ମୁଁ ସାଇଜ୍ରେ ଗୋଟେ ବଗିଚାଟେ ବନେଇଛି ବନେଇକିରି ସେଇଠି ମୁଁ ବହୁତ ପ୍ରକାରରେ ଗଛ ପତ୍ର ଫୁଲ ଫଳ ବହୁତ କିଛି ଗଛ ଶାଖା ପ୍ରଶାଖା ବହୁତ କିଛି ଲଗେଇକିରି ମୁଁ ରଖିଛି ସେ ବଗିଚା ପୁରା ନିର୍ମଳ କରିକିରି